ଆମ ଗାଁରେ ଏକ ଲୋକକୁ କୁକୁର କାମୁଡ଼ିଲେ ତାକୁ ଆମେ ପ୍ରଥମେ ଡାକ୍ତରଖାନାକୁ ନେଇଯିବୁ ପାଖରେ ଥିବା ଡାକ୍ତରଖାନାରେ ତା'ର ଚିକିତ୍ସା କରାଇବୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ ଔଷଧ ଖାଇବାକୁ କହିବୁ ସେ ଔଷଧ ଖାଇବ ଓ ଡାକ୍ତରଙ୍କ ଚିକିତ୍ସାରେ ରହିବ ଯାହାଦ୍ୱାରା ସେ ବହୁତ କମ ସମୟ ମଧ୍ୟରେ କୁକୁର କାମୁଡ଼ାରୁ ବିଷାକ୍ତ କୁକୁର କାମୁଡ଼ିଥିବା କୁକୁରର ଲାଳରେ ଯେଉଁସବୁ ଜୀବାଣୁ ରହିଥାଏ ସେ ଜୀବାଣୁ ଦେହ ପାଇଁ ବହୁ କ୍ଷତିକାରକ ହୋଇଥାଏ ତ ଡାକ୍ତର ଯେଉଁ ଉପାୟରେ ତାକୁ ଔସଧ ସେବନ କରିବାକୁ କହିବେ ଆମେ ତାକୁ ସେହି ଉପାୟ ଅବଲମ୍ବନ କରିବାକୁ କହିବୁ ଓ ତା'ର ସମ୍ପୂର୍ଣ୍ଣ ଚିକିତ୍ସା କରାଇବୁ